ହଁ କୁହନ୍ତୁ ମୁଁ ତ ରାତି ଦଶଟାକୁ ଆସୁଛି ହଁ ହଁ ହଉ ଆସ ମେଡ଼ିସିନ୍ ଦିଆହଉଛି ଇଞ୍ଜେକ୍ସନ୍ ବି ଫ୍ରି ସାଲାଇନ୍ ବି ଫ୍ରି ତମେ ଆସ ବ୍ଲଡ଼୍ ଟେଷ୍ଟ୍ ବି ଫ୍ରି ସବୁ ଟେଷ୍ଟ୍ ଫ୍ରି ମେଡ଼ିସିନ୍ ନିଅ ଥଣ୍ଡା ପାଣି ପିଅନି ଗରମ ପାଣି ପିଅ ମେଡ଼ିସିନ୍ ଖାଅ ଗରମ ଗରମ ଖାଅ ଥଣ୍ଡାରେ ବେଶୀ ସମୟ ରୁହ ନାହିଁ ଗରମ ପୋଷାକ ପିନ୍ଧ ସୋମବାର ମଙ୍ଗଳବାର ବୁଧବାର ବିଜୁ ସ୍ୱାସ୍ଥ୍ୟ କାର୍ଡ଼ ସବୁ ଚାଲୁଛି କିଛି ନାହିଁ ଫ୍ରି ଲୋକମାନଙ୍କ ସେବା କରୁଛି ହଉ ଆପଣ ଆସନ୍ତୁ ମୁଁ ଆପଣଙ୍କୁ ଭଲ କରିଦେବି ମଣିଷ ଜୀବନରେ କ'ଣ ଅଛି ରୋଗୀ ସେବା ହିଁ କରିବା ହଉ ହଉ ଆସ ହଉ ଆସ ମେଡ଼ିସିନ୍ ଦେବି ଆଉ ଦେଖିବି